ବର୍ତ୍ତମାନ ଆମର ପୃଥିବୀରେ ରହିବା ପାଇଁ ଲୋକମାନଙ୍କର ଜାଗା ନାହିଁ ଲୋକର ସଂଖ୍ୟା ହୁ ହୁ ହେଇ ବଢ଼ି ଚାଲିଛି ତେଣୁ ବୈଜ୍ଞାନିକ ମାନେ ଏମିତି ଗୋଟିଏ ଚିନ୍ତାଧାରା କଲେ ଯେ ଅନ୍ୟ ଗ୍ରହମାନଙ୍କୁ ଯାଇ ଆମେ ରହିପାରିବା କି ନାହିଁ ସେ ବିଷୟରେ ସେମାନେ ଚିନ୍ତା କରୁଛନ୍ତି ତେଣୁ ଅନ୍ୟ ଗ୍ରହକୁ ଯେମିତି ଆମର ମଙ୍ଗଳ ବୁଧ ଗ୍ରହ ରହିଛି ସେ କୋଉ ଜାଗାରେ ଆମେ ରହିପାରିବା ଏବଂ ସେଠି ଗଛଲତା ଅଛି କି ନାହିଁ ଯୋଉଠି ଆମେ ରହିବା ସେଠି ମାଧ୍ୟକର୍ଷଣ ଶକ୍ତି ଥିବା ଦରକାର ଗଛଲତା ରହିଲେ ଆମେ ଅମ୍ଳଜାନ୍ ପାଇପାରିବା କି ନାହିଁ ସେ ବିଷୟରେ ସେମାନେ ଚିନ୍ତା କରୁଛନ୍ତି ତେଣୁ ସେମାନେ ଭାବୁଛନ୍ତି ଯେ ବର୍ତ୍ତମାନ ଆମେ ଅନ୍ୟ ଗ୍ରହକୁ କେମିତି ଯାଇ ଜୀବନଯାପନ କରିବା ଏଠି ତ ଆଉ ଜାଗା ନାହିଁ ଆମର ପୃଥିବୀରେ ଲୋକମାନେ ଘର ଗୋଟେ କଲା ମାନେ ତା ଉପରକୁ ଆହୁରି ଘର କରୁଛନ୍ତି ଆଉ ତା ଉପରକୁ ଆହୁରି କରୁଛନ୍ତି ଚାଷ ଜମି ବି କରିବା ପାଇଁ ଲୋକମାନଙ୍କର ଜାଗା କମିଗଲା ତେଣୁ ଲୋକମାନେ ଖାଦ୍ୟ ବି ତାଙ୍କର କମି ଆସିଲାଣି ଲୋକମାନେ ବର୍ତ୍ତମାନ ଏମିତି ମାନେ ଚାଲିଛି ଯେ ଲୋକମାନଙ୍କର ସଂଖ୍ୟା ହୁ ହୁ ହେଇ ବଢ଼ି ଚାଲିଛି ପୃଥିବୀରେ ଆଉ ରହିବା ପାଇଁ ଜାଗା ବି ନାହିଁ ତେଣୁ ଅନ୍ୟ ଗ୍ରହମାନଙ୍କରେ ସେମାନେ ଚିନ୍ତା କରିଛନ୍ତି ଆମେ କେମିତି ରହିବା ସେ ବିଷୟରେ ସେମାନେ ଚିନ୍ତା କରି ସେମାନେ ଲୋକମାନଙ୍କୁ ଯାଇକି ଅନ୍ୟ ଗ୍ରହରେ ଜୀବନଯାପନ କରିବେ ବୋଲି ଆଶା କରୁଛନ୍ତି ତେଣୁ ସେମାନଙ୍କୁ ଚେଷ୍ଟା କରୁଛନ୍ତି ଯେ ସେଠି କେମିତି ଆମେ ରହିବୁ ସେଠି ଜୀବଜନ୍ତୁ ଅଛି କି ନାହିଁ ଅମ୍ଳଜାନ୍ ଅଛି କି ନାହିଁ ସେ ବିଷୟରେ ସେମାନେ ଚିନ୍ତା କରୁଛନ୍ତି ସେଥିପାଇଁ ଆମର ଏଇ ଅନ୍ୟ ଗ୍ରହକୁ ଯିବା ପାଇଁ ବହୁତ ପ୍ରକାର ଆମର ସାଇନ୍ସମାନେ ଚଲେଇଛନ୍ତି କାମ ତେଣୁ ଆମେ ବର୍ତ୍ତମାନ କେମିତି ଭଲ ଅନ୍ୟ ଜାଗାକୁ ଯାଇ ଭଲ ରହିପାରିବା ସେ ବିଷୟରେ ସେମାନେ ଚିନ୍ତା କରୁଛନ୍ତି